ହଁ ଆରାଧନା କହୁଛନ୍ତି ମୋର ଟିକିଏ କାଠ ଦରକାର ଥିଲା ଖଟ ବନେଇବା ପାଇଁ ଆପଣଙ୍କର କି କି କାଠ ସବୁ ଅଛି

ମୋର ଟିକେ ଭଲ ଜିନିଷ ଦରକାର ଲକ୍ଷେ ଟଙ୍କା ଭିତରେ ଗୋଟେ ଖଟ ଦରକାର ଭଲ ଡିଜାଇନ୍ ହୋଇଥିବା ଦରକାର ଏହିପରି ମୋର ଶାଗୁଆନ ଶାଗୁଆନ କାଠ ଦରକାର ଆଉ କେମିତିଆ ଡିଜାଇନର ଦେଇପାରିବେ ହଉ ମୋର ବକ୍ସ ଖଠ ଆଉ କେମିତି ଡିଜାଇନ୍ ଦରକାରେ ମୁଁ କ୍ୟାଟଲଗଟା ଆପଣଙ୍କୁ ଫୋନରେ ପଠେଇଦେବି ନାଇଁ ସେମିତି କିଛି ଦରକାର ପଡ଼ିନି ଯେବେ ଚାହିଁବେ ଅଛି ଆଗକୁ ଦରକକାର ଡ୍ରେସିଂ ଟେବୁଲ ଅଛି ଦରକାର ଦେଖିବା ଆଗ ଖଟ ଆଣିସାରୁ କେମିତି କ'ଣ ଡିଜାଇନ୍ ବନଉଛନ୍ତି ତାପରେ ପୁଣି ଅର୍ଡର୍ ଦେଖିକି କରିବା ହଉ ତା'ହେଲେ ମୁଁ ରଖୁଛି